ପଶୁପାଳନ ହେଉଥିବାରେ ବ୍ୟବହୃତ ହେଉଥିବା ସାଧାରଣ ପଶୁ ଖାଦ୍ୟ ଧର ଦାନା ଆମେ ଘାସ ଦିଅନ୍ତି ମକାକୁ ବି ଛେଚିକିନି ମକାକୁ ଗୁଣ୍ଡ କରିକି ମକା ଗୁଣ୍ଡ ସୋୟାବିନ୍ ଖାଦ୍ୟ ଆଲଫା୍ ଆଲଫା୍ ଘାସ ଯାକି ଗାଈକୁ ଖାଇବାକୁ ଭଲ ଲାଗେ ଆମେ ଏଇସବୁ ଜିନିଷ ତାଙ୍କୁ ଖାଇବାକୁ ଦେଉ ଦାନା ଦିଅନ୍ତି ମକା ମକା ଗୁଣ୍ଡ ବି ଦେଇଥାନ୍ତି ତାକୁ ଧାନର ଯେଉଁ ଅଗାଡ଼ି ସେଇଟା ବି ଦିଅନ୍ତି ଖାଇବାକୁ ଭଲ ହେଲେ ଭଲ ଯଦି ସେ ଖାଦ୍ୟ ଖାଇବ ତା'ହେଲେ କୁକୁଡ଼ାକୁ ଯଦି ଆମେ ଭଲ ଦାନା ଦେଲେ କି ଅଣ୍ଡା ଦେଲା ଗାଈକୁ ଆମେ ଭଲ ଖାଦ୍ୟ ଦେଲେ ସେ କ୍ଷୀର ଦେଲା ଛେଳିକୁ ଆମେ ଭଲ ଘାସ ଦାନା ଫାନା ଖାଇବାକୁ ଦେଲେ ସେ ମାଂସ ଦେଲା ଏହିସବୁ ଜିନିଷ ଆମେ ଖାଇବାକୁ ଦେଲେ ଆମକୁ ଗାଈ ହେଉ ଛେଳି ହେଉ କୁକୁଡ଼ା ହେଉ ସବୁ ଆମକୁ ଏଇସବୁ ଜିନିଷ ତାଙ୍କଠୁ ଆମେ ପାଇଥାଉ ସେସବୁ ଜିନିଷ ପାଇ ଆମକୁ ଖାଇବାକୁ ଦିଅନ୍ତି ପାଇବା ପାଇଁ ଆମେ ଅଣ୍ଡା କ୍ଷୀର ମାଂସ ଏସବୁ ଖାଇବା ପାଇଁ ଆମେ ଗାଈକୁ ଭଲ ଖାଇବା ଦେଇଥାଉ ଭଲ ଖାଇବା ଗାଈ ଭଲ ଖାଇଲେ ତା'ର କ୍ଷୀର ହେବ ଅଧିକା ଦେବ ମାଂସ ଯଦି ଗୋଟେ ଛେଳି ଭଲ ଖାଦ୍ୟ ଖାଇଲା ସେ ବହୁତ ଅଧିକା ପରିମାଣରେ ମାଂସ ଦେବ ଯଦି ଗୋଟେ କୁକୁଡ଼ା ଭଲ ଖାଇବାକୁ ଦେଲା ସେ ଭଲ ଅଣ୍ଡା ଦେବ ତେଣୁ ଆମେ ଆମେ ପାଇବା ଲୋଭରେ ଆମେ ସବୁ ପଶୁ ମାନଙ୍କୁ ଭଲ ଦାନା ଦେଉ ଭଲ ଖାଦ୍ୟ ଦେଉ ଭଲ ଉତ୍ପାଦନ ପାଇବା ଆଶାରେ